ଆମ ଅଞ୍ଚଳରେ ନିର୍ବାଚନ ହୋଇଥାଏ ଏବଂ ଆମେ ମଧ୍ୟ ସେମାନଙ୍କୁ ନିର୍ବାଚନରେ ଭୋଟ ଦେଇ ଜୟଯୁକ୍ତ କରାଇଥାଉ ସେଇଭଳି ଆମ ଅଞ୍ଚଳରେ ଯେତେବେଳେ ନିର୍ବାଚନ ସମୟ ହୋଇଥାଏ ମାନେ ନିର୍ବାଚନ ଯେବେ ଥାଏ ତାର ବହୁତ ଦିନ ପୂର୍ବରୁ ଲୋକମାନେ ପ୍ରଚାର କରିବା ଆରମ୍ଭ କରନ୍ତି ମାନେ ଯେଉଁ ଯେଉଁ ମାନେ ଠିଆ ହୋଇଛନ୍ତି ଯେଉଁ ଯେଉଁ ପଦବୀରେ ଏବଂ ଯେଉଁ ଯେଉଁ ଚିହ୍ନ ଥାଏ ଚିହ୍ନରେ ଠିଆ ହେଇଛନ୍ତି କିମ୍ବା କିଏ କେଉଁ ଦଳରେ ଠିଆ ହେଇଛନ୍ତି ସେ ସବୁ ମଧ୍ୟ କରାଯାଇଥାଏ ମାନେ ଲେଖାଯାଇଥାଏ ଏବଂ ସେମାନେ କରିଥାନ୍ତି ନିଜ ପ୍ରଚାର ଗାଡ଼ି କରିଥାନ୍ତି ସେଥିରେ ଗୀତ ଲଗାଯାଏ ସେଥିରେ ତାଙ୍କର ମଧ୍ୟ ମାନେ କଥା ଥାଏ ସେଇଟା ବାଜେ ଗାଁ ଚାରିପଟେ ବାଜେ ଏଇଭଳି ପ୍ରଚାର କରିବା ମାଧ୍ୟମରେ ହେଉଛି ସେମାନେ କ'ଣ ହୁଏ ନା ପିଲା ମାନଙ୍କର ପାଠପଢ଼ା ବହୁତ ମାନେ ହଇରାଣ ହୁଅନ୍ତି ପିଲାମାନେ ଏବଂ ଲୋକମାନେ ମଧ୍ୟ ନିଜ କାମ ମାଧ୍ୟମରେ ବହୁତ ହଇରାଣ ହୋଇଥାନ୍ତି ଯେଉଁଟା କି ଠିକ୍ ନୁହେଁ ଆପଣ ମାନେ ପ୍ରଚାର କରିବା କଥା ମାନେ କିଛିଟା ସମୟ ରଖିବା କଥା ଯେ ଏଇ ସମୟରୁ ଏଇ ସମୟ ମଧ୍ୟରେ ହିଁ ପ୍ରଚାର କରିବା ଉଚିତ୍ କିନ୍ତୁ ଲୋକମାନେ କ'ଣ କରନ୍ତି ଦିନ ସାରା ପ୍ରଚାର କରନ୍ତି ସେଇଟା କରିବା ଦ୍ଵାରା ଲୋକମାନେ ହଇରାଣ ହେଉଛନ୍ତି ନା ଏବଂ ଆପଣ ମଧ୍ୟ ଜାଣିଛନ୍ତି ନିର୍ବାଚନ ହେବା ପୂର୍ବରୁ କେତେ ପଇସା ଟଙ୍କା ପତ୍ର ଦିଆଯାଇଥାଏ ଲୋକମାନେ ମାନେ ଯିଏ ଜିତିବା ପାଇଁ ବହୁତ ଦେଇଥାନ୍ତି ଲୋକଙ୍କୁ ମାରିଦେଇଥାନ୍ତି ବେଳେବେଳେ ଏଭଳି ବି ଆସେ ଲୋକଙ୍କୁ ମାଡ଼ଗୋଳ ହୁଏ ଗଣ୍ଡୋଗୋଳ ହୁଏ ବହୁତ କିଛି ଥାଏ ସେଇଭଳି ସବୁ ଜିନିଷ କାରକାଣ୍ଡ ହୁଏ ଏବଂ ବହୁତ ଲୋକମାନେ ମଧ୍ୟ ଏଥିରେ ହଇରାଣ ହୁଅନ୍ତି କାହାକୁ ଦେବେ କାହାକୁ ନଦେବେରେ ବହୁତ ହଇରାଣ ହୁଅନ୍ତି ଯାହାକୁ ଧର ଦେଇଦେଲେ ତାର ଯେଉଁ ଵିପକ୍ଷ ଦଳ ସେହି ଦଳ ଲୋକମାନେ ବହୁତ ମାରାମୁରି କରିଥାନ୍ତି ସେ ଯୋଗୁଁ ଆମ ମଧ୍ୟରେ ମଧ୍ୟ ବହୁତ ଡର ମଧ୍ୟ ରହିଥାଏ ଏଇଭଳି ଭାବେ ସମ୍ମୁଖୀନ ଦୁର୍ ଆମେ ହେଇଥାଉ